ହ୍ୟାଲୋ ହୋଟେଲ୍ ସ୍ଵାଗତରେ ଲାଗିଛି କି ମୁଁ ଏକ ଅର୍ଡ଼ର କରିଥିଲି ଯେଉଁ ଅର୍ଡ଼ରଟି ମୋ ପାଖରେ ପହଞ୍ଚିବା ପରେ ଥଣ୍ଡା ହେଇଯାଇଥିଲା ତ ଆଉ ଗୋଟେ ପରବର୍ତ୍ତୀ ସମୟରେ ଯଦି ଅର୍ଡ଼ର କରିବି ତ ଅର୍ଡ଼ରଟି ଯେପରିକି ଗରମ ରଖିବାକୁ ଚେଷ୍ଟା କରନ୍ତୁ ଯେପରିକି ଇନ୍ସୁଲେଟେଡ଼୍ ବ୍ୟାଗ୍ କିମ୍ବା ବାକ୍ସ ବ୍ୟବହାର କରନ୍ତୁ ତାହେଲେ ମୁଁ ଗରମ ଅର୍ଡ଼ରଟି ପାଇପାରିବି ଯଦି ଆପଣମାନେ କରିପାରୁଛନ୍ତି ଏତିକି ତାହେଲେ ଆପଣମାନଙ୍କ ପାଖରେ କୃତଜ୍ଞ ରହିବି